ଆମ ସ୍ଥାନୀୟ ଅଞ୍ଚଳରେ ବା ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ କଳା ଗୁଡ଼ିକ ହେଉଛି ପଟ୍ଟଚିତ୍ର ହସ୍ତତନ୍ତ ବୟନଶିଳ୍ପ କାଠ କଣ୍ଢେଇ ବା ବାଉଁଶ ପାତିଆରେ ଟୋକେଇ ବା କୁଲା ଏସବୁ ତିଆରି କରିବା ଏହାପରେ ଆସୁଛି ପିତ୍ତଳ ବାସନ ସାମଗ୍ରୀ ଏବଂ ଟେରାକୋଟା ଆଦି କଳା ବା କାରିଗରୀ ରହିଛି ଏହିସବୁ ଶିଳ୍ପ ପାଇଁ ଆମ ଖୋର୍ଦ୍ଧା ଜିଲ୍ଲା ଅନ୍ୟତମ ଏହିସବୁ ଶି କଳା ଓ କାରିଗରୀ ଆମର ପିଢ଼ୀ ପରେ ପିଢ଼ୀ ଚାଲୁ ରହିବ ଯେମିତି କି ପୂର୍ବକାଳରେ ଯେଉଁ କାରିଗରମାନେ କାର୍ଯ୍ୟ କରୁଥିଲେ ତ ସେମାନଙ୍କର ଆଗରୁ ଥିବା ବଂଶଧର ମାନେ ମଧ୍ୟ ଏହି କାର୍ଯ୍ୟ କରି ଆସୁଥିଲେ ତ ଏବେ ଯେଉଁମାନେ ଏହିସବୁ କାର୍ଯ୍ୟ କରୁଛନ୍ତି ସେମାନେ ତାଙ୍କ ବଂଶଧରଙ୍କଠାରୁ ଅନୁପ୍ରାଣିତ ହୋଇ ବହୁତ ଭଲ କାର୍ଯ୍ୟ କରିପାରୁଛନ୍ତି ଆଉ ଏବଂ ସେମାନେ ଜିଲ୍ଲାରେ ଏହି ସଂସ୍କୃତି ଓ ଏହି କଳା ଏହାକୁ ବହୁତ ମାତ୍ରାରେ ଆଗକୁ ନେଇଛନ୍ତି ଏବଂ ଭବିଷ୍ୟତରେ ଏହା ଇତିହାସରେ ଏବଂ ବିଭିନ୍ନ ଦେଶ ବିଦେଶରେ ଏହା ବହୁତ ନାଁ କରିବ ବୋଲି ମୁଁ ଭାବୁଛି ଏବଂ ଏହିପରି ବିଭିନ୍ନ ପ୍ରକାରର କଳା ଓ ସଂସ୍କୃତି ଅନୁଯାଇ ଆମ ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ଅଟେ